ହ୍ୟାଲୋ

ହଁ ଆଜ୍ଞା କହୁଥିଲି କହନ୍ତୁ ଠିକ୍ ରେ ପଠଉ ନାହାନ୍ତି ମାନେ କ'ଣ କହିବା ପାଇଁ ଚାହୁଁଛନ୍ତି କେଉଁ ଆପଣ କେଉଁ ଜାଗାରୁ ନେଇଥିଲେ କି ଆଜ୍ଞା ମୁଁ ହଁ ଜାଣିଗଲି ଆପଣ କିଏ କହୁଛନ୍ତି ଆପଣ ମୋତେ କହନ୍ତୁ କ'ଣ ଆପଣଙ୍କ ଚାହିଦା ଚାହିଦା ହିସାବରେ ମୁଁ ରଖିବି ଆପଣ କହିବେ ଆଜ୍ଞା ମୋର ଏଇ ଏଇ ଜିନିଷ ଏବେ ଦରକାର ଅଛି ମୁଁ ସେଇ ହିସାବରେ ଆଣିବି ଆଉ ଦେଖନ୍ତୁ ଗୋଟେ ଲୋକ ପାଇଁ ମୁଁ ଆଣିକି ତ ମାନେ ହୋଲସେଲ୍ରେ ବିକି ପାରିବିନି ନା ନା ଏତେ ଶସ୍ତାରେ ତ ବହୁତ ଲୋକ ଯଦି ମାନେ ଅର୍ଡ଼ର୍ ଥିବ ହଉ ବାବୁ ଶୁଣିଲୁ ରେ ଆସିଲୁ ଏଇ ମ୍ୟାଡ଼ମ୍ କ'ଣ କହୁଛନ୍ତି ଦେଖିଲୁ କେଉଁ କେଉଁ ଆଇଟମ୍ ଆପଣ କହନ୍ତୁ ନା ଗୁଡ଼ା କହନ୍ତୁ କ'ଣ ଦରକାର ଆପଣଙ୍କୁ ଡର୍ଜନ ହିସାବରେ ନିଅନ୍ତୁ ଇଏ ଦୁଇ ଡର୍ଜନ ନିଅନ୍ତୁ ହୋଲସଲ୍ ରେଟ୍ ତ ମୁଁ ଲଗାଇଦେବି ଆପଣଙ୍କୁ ଶସ୍ତା ପଡ଼ିବ ସେଥିରେ ଚିନ୍ତା କରିବା ନାହିଁ ଆଜ୍ଞା ଆପଣ ଖାଲି ମୋତେ କୁହନ୍ତୁ ନୂଆ ଯେଉଁ ଜିନିଷ ଖୋଜୁଛନ୍ତି ଆପଣ ଝିଅ ପିଲା ଗୁଡ଼ା ନୂଆ ନୂଆ ଜିନିଷ କହନ୍ତୁ ଗୋଟେ ଦୁଇଟା କହନ୍ତୁ ଆପଣ ବେଙ୍ଗଲସ୍ର ଯେଉଁ ଖୋଜୁଛନ୍ତି ସେଇଟା ଚାରି କୋଣିଆ ନା ଗୋଲେଇ ଟାଇପ୍ର ମୋଟା ଆସୁଛି ପତଳା ଆସୁଛି ମାନେ ଆଉ ଆପଣ ଆଉ ଗୋଟେ ଜିନିଷ ଆପଣ ମୋତି ବାଲା ଖୋଜୁଛନ୍ତି ନା କାଚ ଟାଇପ୍ର ଖୋଜୁଛନ୍ତି ସେଇଟା ବି କହନ୍ତୁ ଏ ବାବୁ ଲେଖିଲୁ ଲେଖିଲୁ ମ୍ୟାଡ଼ମ୍ ଗୋଟେ ଶୁଣିଲୁ ହଁ କହନ୍ତୁ କହନ୍ତୁ ଠିକ୍ ଅଛି ମୋ ପାଖରେ ଯେଉଁ ଗୁଡ଼ା ନୂଆ ମାଲ୍ ଆସିଛି ଆଜ୍ଞା ମୁଁ ଆପଣଙ୍କୁ ତା ଫଟୋ ପଠାଇ ଦଉଛି ଆପଣ ଦେଖିକି ସେଇଟା ସିଲେକ୍ସନ୍ କରି ନେବେ ଆଉ ଆମ ପିଲା ଯାଇକି ଆପଣଙ୍କୁ ସେ ମାଲ୍ ଦେଇ ଆସିବ ହେଲା ମୁଁ ଆପଣଙ୍କୁ ହୋଲସେଲ୍ ରେଟ୍ରେ ଦେଖନ୍ତୁ ଆମ ହେଲା ହୋଲସେଲ୍ ଆପଣ ବାହାରେ ଦୋକାନ ଏତେ ଶସ୍ତାରେ ପାଇବେନି ଆମେ ତ ଯିଏ ନଉଛି ତାକୁ ଗୋଟେ ଦୁଇଟା ଦଉନୁ ଡର୍ଜନ ହିସାବରେ ନିଅନ୍ତୁ ଆପଣ କି ମାନେ

ଠିକ୍ ଅଛି ମୁଁ ଆପଣଙ୍କୁ କମ୍ ରେ ଲଗାଇଦେବି ଆପଣ ସେଥିପାଇଁ ଚିନ୍ତା କରନ୍ତୁନି ପଇସା ଆପଣଙ୍କୁ କହନ୍ତୁ ମୁଁ କମ୍ ରେ ହିଁ ନେବି ଚିନ୍ତା କରିବା ନାହିଁ ଆପଣ ପ୍ରଥମେ ଏଇ ପିଲାକୁ ପଠଉଛିି ମୁଁ ଆପଣ ତାଠୁ ଦେଖି ନେବେ ଯେଉଁ ଯେଉଁଟା ପସନ୍ଦ କରିବେ ସେଇ ହିସାବରେ ମୁଁ ଦେବି ଆପଣଙ୍କୁ ଠିକ୍ ଅଛି ହଉ